ଶୁଭକାର୍ଯ୍ୟ ଗୁଡ଼ିକରେ ରଙ୍ଗୋଲି ଦିଆଯାଇଥାଏ ସାଧାରଣତଃ ଆମ ଅଞ୍ଚଳରେ ଗୁରୁବାର ଲକ୍ଷ୍ମୀ ପୂଜାରେ ରଙ୍ଗୋଲି ଦିଆଯାଇଥାଏ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ନିଜର ଦେହସୁସ୍ଥ ରହିଥାଏ କୃଷ୍ଣଙ୍କର ପୁତ୍ର ଶାମ୍ବ ସୂର୍ଯ୍ୟଙ୍କୁ ପୂଜାକରି କୁଷ୍ଠ ରୋଗରୁ କୁଷ୍ଠ ରୋଗରୁ ଭଲ ହୋଇଥିଲେ କପାଳରେ କୁମକୁମ ଲଗେଇଲେ ତାକୁ ଶୁଭ ବୋଲି ଜଣାଯାଏ କୁମକୁମ ଲଗେଇଲେ କୌଣସି ଖରାପ ଦୃଷ୍ଟି ମଧ୍ୟ ପଡ଼ିନଥାଏ ପବିତ୍ର ସୁତା ପିନ୍ଧିବା ଦ୍ୱାରା ମଧ୍ୟ କାହାର ଖରାପ ଦୃଷ୍ଟି ବା ନଜର ଲାଗିନଥାଏ ପୂଜାପାଇଁ ଭକ୍ତି କରିବାପାଇଁ ମନ୍ଦିର ଯାଇଥାଆନ୍ତି ଭକ୍ତମାନେ ଏବଂ ଦରଘାକୁ ମଧ୍ୟ ଯାଇଥାଆନ୍ତି ବିଭିନ୍ନପ୍ରକାରର ବ୍ରତ ମଧ୍ୟ ଅଛି ଯେମିତି ଭାଇଜନ୍ତିଆ ବ୍ରତ ପୁଅଜନ୍ତିଆ ବ୍ରତ ଆଉ ସାବିତ୍ରୀ ବ୍ରତ ଭାଇଜନ୍ତିଆରେ ଭଉଣୀମାନେ ଭାଇର ଆୟୁଷ ପାଇଁ ଏବଂ ପୁଅଜନ୍ତିଆରେ ମାଆମାନେ ପୁଅର ଆୟୁଷପାଇଁ ଶୁଭକାମନା କରିଥାଆନ୍ତି ଆଉ ସାବିତ୍ରୀ ବ୍ରତରେ ମଧ୍ୟ ସ୍ତ୍ରୀ ଲୋକମାନେ ତାଙ୍କ ସ୍ୱାମୀର ଆୟୁଷ ବଢ଼ିବାପାଇଁ ବତ୍ର ରଖିଥାଆନ୍ତି ସେମାନେ ଦିନସାରା କିଛି ଖାଇନଥାନ୍ତି ରୋଜା ମୁସଲମାନ ମାନଙ୍କର ଗୋଟିଏ ବ୍ରତ ଏହି ବ୍ରତରେ ସେମାନେ ଗୋଟେ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟଠାରୁ ସୂର୍ଯ୍ୟ ଅସ୍ତ ସମୟ ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇନଥାନ୍ତି ଏବଂ ସେମାନେ ପୂଜା କରିଥାଆନ୍ତି ତାଙ୍କର ଆଲ୍ଲାକୁ ଏଇସବୁ ଧାର୍ମିକ ପ୍ରଥାର ମହତ୍ତ୍ୱ ଅଛି